ମୁଁ ପଶୁ ଗୋରୁ ଗାଈରେ ପାଞ୍ଚ ପଟ ରଖିଛି ସେମାନେ ସୁସ୍ଥ ଥିଲାବେଳେ ସବୁ ଖାଇ ଖାଇବେ ପିଇବେ ଆଉ ସୁସ୍ଥ ଭାବରେ ଶୁଆବସା କରୁଥାନ୍ତି ସେମାନଙ୍କର କ୍ଷୀରରେ ସବୁ କ୍ଷୀର ଦ୍ୱାରା ସମସ୍ତଙ୍କୁ ଥାଏ ଆଉ ତା'ପରେ ତାଙ୍କ ସେମାନଙ୍କର ଖିଆପିଆ ଭଲ ଭାବରେ ନ କରିବା ଦ୍ୱାରା ଶୁଆ ଏ ଶୁଆବସା ନ କରିବାର ଦ୍ୱାରା ତାଙ୍କର ରୋଗ ବେମାର ହେଉଛି ବୋଲି ଜଣା ପଡ଼ିଥାଏ ସେମାନଙ୍କୁ ସୁସ୍ଥ ରଖିବା ପାଇଁ ପଶୁ ଡକ୍ଟରକୁ ଡକାଯାଇଥାଏ ପଶୁ ଡକ୍ଟର୍ ଆସି ଇଞ୍ଜେକ୍ସନ୍ ଟୀକା ସାଲାଇନ୍ ଦେବା ଦ୍ୱାରା ସେମାନଙ୍କର ରୋଗମୁକ୍ତ ହେଇଥାଏ ସେମାନଙ୍କର ବସନ୍ତ ରୋଗ ହାଡ଼ଫୁଟି ରୋଗ ପେଟ ଫୁଲା ରୋଗ ହେଇଥାଏ ସେମାନଙ୍କ ପେଟ ଫୁଲା ରୋଗ ହେଲେ ସେମାନେ ଆଉ କିଛି ଖାଇ ପାରନ୍ତି ନାହିଁ ବସନ୍ତ ରୋଗ ହେଲେ ଜମା ଚାଲିପାରନ୍ତି ନାହିଁ ଉଠିପାରନ୍ତି ନାହିଁ ସେମାନଙ୍କୁ ପଶୁ ଡକ୍ଟରଙ୍କ ଦ୍ୱାରା ଦେଖାଯାଇ ସେମାନଙ୍କ ଔଷଧ ଇଞ୍ଜେକ୍ସନ୍ କରିବା ଦ୍ୱାରା ପଶୁ ଡକ୍ଟର୍ ଦେଖାଇବା ଦ୍ୱାରା ସେମାନଙ୍କର ରୋଗମୁକ୍ତ ହେଇଥାଏ ରୋଗମୁକ୍ତ ହେବା ଦ୍ୱାରା ସେମାନେ ସୁସ୍ଥ ରହିଥାନ୍ତି